ଭାରତରେ ସରକାର ମହିଳାମାନଙ୍କ ପାଇଁ ନାରୀସଶକ୍ତିକରଣ ବିଭିନ୍ନ ଯୋଜନା ଚାଲିଛି ମହିଳାମାନେ ବାହାରକୁ ଯାଇ କେମିତି କାମ କରିବେ ଘରେ ବସି ଲକ୍ଷ ଲକ୍ଷ ଟଙ୍କା କେମିତି ରୋଜଗାର କରିପାରିବେ ତା ପାଇଁ ମିଶନ ଶକ୍ତି ଯୋଜନା କରିଛନ୍ତି ଝିଅ ମାନଙ୍କୁ ପାଠ ପଢ଼ିବା ପାଇଁ ସ୍କୁଲ ମାଗଣା ଖାଇବା ଡ୍ରେସ ବହି ଯୋଗାଇ ଦିଆଯାଇଛି ମାଗଣା ଚାଉଳ ବୁଢାବୁଢୀମାନଙ୍କ ପାଇଁ ପେନସନ ଯୋଜନା କରିଛି ଏହିଭଳି ଭାରତ ସରକାର ମୁକାବିଲା କରୁଛନ୍ତି